ମୁଁ ଗୋଟିଏ ଚାଷୀ ମୁଁ ଏଇ ଚାଷ ବିଷୟରେ ଚାଷ ବିଷୟରେ ବହୁତ ବହୁତ ବିପଦର ସମ୍ମୁଖୀନ ହୋଇ ଆମେ କୃଷିକୁ କିପରି ସରସ କରୁ ସେଥିପାଇଁ ଆମେ ଆପଣ ଲାଗିଥାଉଁ ସେଇ ମଧ୍ୟରେ ଆମର ଏଇ କୃଷକମାନଙ୍କ ଉପରେ ଏକ୍ରେ ବନ୍ୟାର ପ୍ରୋକପ ଦ୍ୱାରା ଆମର ଶସ୍ୟ ଶ୍ୟାମଳା ଧରିତ୍ରୀ ଦିନେ ମାଟିରେ ମିଶି ଯାଇପାରିଥାଏ ତେଣୁ ଏହି ବନ୍ୟାକୁ କିପରି କୃଷି ବିଭାଗ ଆମର ଦୂର୍ କରିପାରିବେ ସେଥିପାଇଁ କୃଷି ବିଭାଗକୁ ମୁଁ ଅନୁରୋଧ କରିଛି ଏକ୍ରେ ବନ୍ୟାରେ ଯେଉଁ କ୍ଷତିଗ୍ରସ୍ତ ହୁଏ ତାହା ବି ଆମେ କରିଥାଉ ସେଇ ବନ୍ୟାକୁ କୃଷକ ତରଫରୁ ବହୁତ ଦରଖାସ୍ତ କରି ଆମର କୃଷି ପଡ଼ିଆକୁ ବାହାରର ପାଣି ନ ପ୍ରବେଶ କରିବା ପାଇଁ ସରକାରଙ୍କୁ ନିବେଦନ କରି ଆମ ଆମ ଫିଲ୍ଦର ହାଡ଼ି ବନ୍ଧ କରି ଚାଷକୁ ଆମେ ନିରାପଦରେ ରଖିଥାଉ ବନ୍ୟା ଦ୍ୱାରା ଯାହା କ୍ଷତି ତ ହୁଏ ତା'ପରେ ଆଜ୍ଞା କୃଷକମାନଙ୍କ ପ୍ରତି ମରୁଡ଼ି ବି ଏକ ଆଉ ଅନ୍ୟ ଏକ ସମସ୍ୟା ଦେଖନ୍ତୁ ଆମର ଏଇ ଓଡ଼ିଶା ଓଡ଼ିଶାର ଏଇ ମୟୂରଭଞ୍ଜ ଜିଲ୍ଲା କଥା ସାର୍ ମୁଁ କହୁଛି ଏଇ ମୟୂରଭଞ୍ଜ ଜିଲ୍ଲାରେ ଆମର ଜମି ସମତଳ ନୁହେଁ ଉଚ୍ଚ ଢ଼ିପ ଜାଗା ତେଣୁ ପାଣିର ବହୁତ ଅଭାବ ସମୟରେ ପାଣିର ଅଭାବ ଘଟିଥାଏ ତେଣୁ ସେଇ ମରୁଡ଼ିର ରୋକିବା ପାଇଁ

ବ୍ଲକ୍ ଡେଭଲପ୍ମେଣ୍ଟ୍ ଅଫିସର୍ ଯଦି ଟିକେ ଧ୍ୟାନ ଦିଅନ୍ତେ ତାହେଲେ ଆମେ ଚାଷୀମାନେ ଉପକୃତ ହେଇପାରନ୍ତୁ ଶୀତରେ ମଧ୍ୟ ଆମର କିଛି ଶସ୍ୟ ଆମର ନଷ୍ଟ ହୋଇଥାଏ ଶୀତ ଦିନର ଶୀତଳ ଥଣ୍ଡା ସୂର୍ଯ୍ୟ ଉତ୍ତାପରେ ଆମର କିଛି ଅଂଶ ରୋଗ ରୋଗରେ ମଧ୍ୟ ନଷ୍ଟ ହେଇଯାଇ ଯାଇଥାଏ ତେଣୁ ଏପରି ଯଦି କୃଷକ ଅଫିସର୍ ମାନେ ଏଗୁଡ଼ିକ ତତ୍ୟାବଧାନ୍ ନିଅନ୍ତେ ତାହେଲେ ଆମ ଓଡ଼ିଶାର କୃଷକ ସମୃଦ୍ଧି ବହୁତ ଆଗକୁ ଯାଇପାରନ୍ତା ବାତ୍ୟା ତ ଆଜ୍ଞା ବାତ୍ୟାକୁ ତ କାହାରି ରୋକିବାର ଶକ୍ତି ନାହିଁ ତେଣୁ ଏହା ପ୍ରତି ବି ଯଦି ସରକାରଙ୍କ ତରଫରୁ ଆମକୁ କିଛି ଅନୁଦାନ ମିଳନ୍ତା କିମ୍ବା କୌଣସି ସାହାଯ୍ୟ ଆକାରରେ ଆମକୁ ସାହାଯ୍ୟ କରନ୍ତେ ତାହେଲେ ଚାଷୀମାନେ ଯତ୍ କିଂଚିତ୍ ଆମେ ଉପକୃତ ହେଇପାରନ୍ତେ ପାରିଥାନ୍ତୁ ଆଜ୍ଞା ଫସଲ ଆଜ୍ଞା ଆଉ ଗୋଟେ କଥା ବର୍ଷା ଟାଇମ୍ରେ ଯେଉଁ କୁଆପଥର ପଡ଼େ କୁଆପଥର ମାଡ଼ରେ ମଧ୍ୟ ଆମର ଶସ୍ୟ କ୍ଷେତର ଯେଉଁ ଶସ୍ୟ କ୍ଷେତରେ ଯେଉଁ କୁଆଁ କୁଆଁ ଗଛ ସବୁ ହୋଇଥାଏ ସେଗୁଡ଼ିକ ମଧ୍ୟ ନଷ୍ଟ ହେଇଯାଇଥାଏ ପାଚିବା ଟାଇମ୍ରେ ଯେତେବେଳେ ଚାଷ ଅମଳ ଟାଇମ୍ରେ ମଧ୍ୟ ମଝିରେ ମଝିରେ ବର୍ଷା ହେଇଯିବା ସମୟରେ କୂଆପଥର ମାଡ଼ରେ ଆମର ଆମର କୃଷକ ପ୍ରତି କିଛି କ୍ଷତି କରିଥାଏ ଏଣୁ ମୁଁ କହୁଛି ସରକାରଙ୍କ ଅନୁଦାନ ତରଫ ଅନୁଦାନରେ ଯଦି ଆମ କୃଷକ ଭାଇମାନଙ୍କୁ ଯଦି ସାହାଯ୍ୟ କରନ୍ତେ ତାହେଲେ ଆମେ ଆମର ଓଡ଼ିଶା ତଥା ସମସ୍ତ ରାଜ୍ୟର ଉନ୍ନତି କରିପାରିବୁ ବୋଲି ଆଶା ପୋଷଣ କରୁଛି